ଯୁବକମାନଙ୍କୁ କ୍ରୀଡ଼ାରେ ଭାଗନବା ପାଇଁ ଯଥେଷ୍ଟ ଉତ୍ସାହିତ କରୁନାହାନ୍ତି

କିଛି ସୁବିଧା ମଧ୍ୟ ନାହିଁ ଏହି ସୁବିଧା କରିବା ପାଇଁ ସରକାରଙ୍କୁ କିଛି ବଡ଼ ପଦକ୍ଷେପ ନେବାକୁ ପଡ଼ିବ କାରଣ ଯୁବକମାନଙ୍କୁ କ୍ରୀଡ଼ାରେ ଉତ୍ସାହିତ କଲେ ଦେଶ ଆଗକୁ ଯିବ ସେହି ଯୁବକମାନେ ଆଗକୁ ଗଲେ ଆମ ଭାରତ ମଧ୍ୟ ଆଗକୁ ଯିବ ଯୁବକମାନଙ୍କ ହାତରେ ହିଁ ସବୁକିଛି ଅଛି ଯୁବକମାନଙ୍କୁ କ୍ରୀଡ଼ାରେ ଉତ୍ସାହିତ କଲେ ଯଥେଷ୍ଟ ଭାରତ ଆଗକୁ ଯିବ ଏବଂ ପର୍ଯ୍ୟାପ୍ତ ସୁବିଧା ସୁବିଧା ଦେଲେ ମଧ୍ୟ ହେବ ଖାଲି ଉତ୍ସାହିତ କଲେ ଚଳିବନି ପର୍ଯ୍ୟାପ୍ତ ସୁବିଧା ଦରକାର ସରକାରଙ୍କର ସହଯୋଗ ଦରକାର ସେଥିରେ ଯାହା ସରକାର କିଛି ବି ସହଯୋଗ କରୁନାହାନ୍ତି ଓ ସରକାର କିଛି ବି ସୁବିଧା ଦେଉନାହାନ୍ତି ସରକାରଙ୍କୁ ଅନୁରୋଧ କରାଯାଉଛି ସେ ଆମ ନଅ ଯୁବକମାନଙ୍କୁ କ୍ରୀଡ଼ାରେ ବା ବା ଖେଳ କୁଦରେ ଅନେକ କିଛି ସାହାଯ୍ୟ କରିବା ଦରକାର ଯେଉଁଥିରେ ଭାରତ ଆଗକୁ ଆମ ନଅ ଯୁବକମାନେ ଆଗକୁ ଗଲେ ଭାରତ ଆଗକୁ ଯିବ ଭାରତ ଆଗକୁ ଗଲେ ସାରା ବିଶ୍ୱରେ ଏକ ହଲଚଲ୍ ସୃଷ୍ଟି ହବ ନବ ଯୁବକମାନେ ଏମିତି ଏକ ଯୁବକମାନେ ଯେ କିି ସାରା ଭାରତରେ ମଧ୍ୟ ହଲଚଲ୍ ସୃଷ୍ଟି କରିପାରିବେ କ୍ରୀଡ଼ା ଏମିତି ଏକ ଖେଳ ବା ଏମିତି ଏକ ଖେଳ ଯିଏ ପୃଥିବୀରେ ସବୁ ସ୍ଥାନରେ ଅଛି